ମୁଣ୍ଡ ବିନ୍ଧା ଭଲ କରିବା ପାଇଁ ଆମ ଗାଁରେ ଅନେକ ଘରୋଇ ଉପଚାର ରହିଛି ଯଦି ଜଣଙ୍କର ମୁଣ୍ଡ ବିନ୍ଧିଲା ତା ମୁଣ୍ଡକୁ ତେଲ ଭଲ ଭାବରେ ଲଗେଇକି ଘଷିବା ଏବଂ ନାଇଁ ତ କଣ କରିବା ଆମର ଯେଉଁ ଚେରମୂଳି ତେଲ ଅଛି ଆୟୁର୍ବେଦ ତେଲ ସେ ତେଲକୁ ଆଣିକି ମୁଣ୍ଡରେ ଲଗାଇବା ନାଇଁ ତ ଗରମ ପାଣି କରିବା ଗରମ ପାଣିରେ କିଛି ଅମୃତାଞ୍ଜନ ପକାଇବା ତାକୁ ଗରମ ପୁରା ହାଉ ବାହାରୁଥିବ ସେଇ ପାଣିକୁ ମୁହଁ ଦେଖେଇକି ମୁଣ୍ଡ ଉପରେ ଗୋଟେ ଚଦର ଘୋଡ଼େଇକି ସେଇ ପାଣି ଭିତରେ ଏକା ମୁହଁ ଦେଖେଇବ ମୁହଁ ଦେଖେଇଲେ ମୁଣ୍ଡ ଯେଉଁ ଓଜନ ହୋଇକି ଭାରି ଲାଗୁଥିବ ସେ ଭାରିଟା ଟିକେ ଟିକେ କମିବ ବିନ୍ଧା ମଧ୍ୟ କମିବ ଯଦି ତାହା ଯଦି ବିନ୍ଧା ନ କମିଲା ତାହେଲେ ଡକ୍ଟରଖାନାକୁ ଯାଇକି ଔଷଧ ଆଣିକି ଖାଇବା